ହ୍ୟାଲୋ ମ୍ୟାଡ଼ାମ୍ ନମସ୍କାର ମୋ ପୁଅର ଏତେ ଖରାପ ମାର୍କ୍ ୟୁନିଟ୍ ୱାନ୍ରେ କାହିଁକି ଏତେ ଖରାପ ମାର୍କ୍ ରହିଲା ତ ମୁଁ ଆଉ ସେ ସିଏ ବି ତ କୋଚିଙ୍ଗ୍ ବି ତ ଯାଉଛି ଆଉ ସ୍କୁଲ୍ ଯାଉଛି କୋଚିଙ୍ଗ୍ ଯାଉଛି ଆଉ ଏକ୍ସଟ୍ରା ବି ନାଇଟ୍ କ୍ଲାସ୍ କରୁଛି ଆଉ ତାର ଏତେ କମ୍ ମାର୍କ କାହିଁକି ରହିଲା ହଁ ଆମେ ଏବେ କ'ଣ କରିବା ମାର୍କ ତ ଏତେ କମ୍ ରହିଛି ଆମେ ଏବେ କ'ଣ କରିବା ଆମ ପୁଅର ଯେମିତି ଭଲ ରହିବ କ'ଣ କରିବା ଆମେ ବି ତ ବୁଝାଉଛୁ ଆମେ ବୁଝାଉଛୁ ସ୍କୁଲ୍ ବି ସିଏ ଯାଉଛି କୋଚିଙ୍ଗ୍ ଯାଉଛି ନାଇଟ୍ କ୍ଲାସ୍ କରୁଛି ତା ପରେ ବି ସିଏ ଏତେ କମ୍ ମାର୍କ ରଖୁଛି ଆମେ ଆଉ କ'ଣ କରିବୁ ହେଉ ମ୍ୟାଡ଼ାମ୍ ମୁଁ ଆପଣଙ୍କୁ ଯାଇ ସ୍କୁଲ୍ରେ ଦେଖା କରାଇବି ଆଉ କଥା ହେବି ଆଉ ହଁ ମ୍ୟାଡ଼ାମ୍ ନମସ୍କାର